ଭୁବନେଶ୍ୱରରେ ଶିକ୍ଷା ନିଯୁକ୍ତି ପାଇଁ ଝିଅମାନଙ୍କର ପାଇଁ ବହୁତ ସୁବିଧା ଅଛି ସ୍କୁଲ କଲେଜ ଅଛି ଚାକିରି କରିବା ପାଇଁ କିଛି ଦୁଇପଇସା ଇନକମ୍ କରିବା ପାଇଁ ବହୁତ କିଛି କଲେଜ ଅଛି ହେଲେ ଗାଁ ମାନଙ୍କରେ ଗୋଟେ ଅନ୍ଧବିଶ୍ୱାସ ରହିଯାଇଛି ଯେ ଝିଅମାନଙ୍କୁ ବାହାରକୁ ପଢ଼ିବା ପାଇଁ ପଠାଉ ନାହାଁନ୍ତି